ଏକଲକ୍ଷ ପଚିଶ ହଜାର ତିନିଶହ ପଚାଶ ଚାରିଲକ୍ଷ ପାଞ୍ଚହଜାର ଦୁଇଶହ ଅଠର ଦୁଇଲକ୍ଷ ନ ହଜାର ଚାରିଶହ ଚଉଦ ତିନିଲକ୍ଷ ଦୁଇହଜାର ନଶହ ପନ୍ଦର ପାଞ୍ଚଲକ୍ଷ ବାର ହଜାର ଦୁଇଶହ ପାଞ୍ଚ